ଆଜିକାଲି ତ ଆଉ ଘରର ଚୁଲି ଆଉ କିଏ ଲଗାଉ ନାହାଁନ୍ତି ନା ଏବେ ଗ୍ୟାସ୍ର ମାନେ ସମସ୍ତେ ଗ୍ୟାସ୍ରେ ରୋଷେଇ କରୁଛନ୍ତି ଆଉ ସେଥିପାଇଁ ଆମର ଗ୍ୟାସ୍ରେ ମାନେ ରୋଷେଇ ସରିଲା ମାନେ ଆମେ ଜଗିଦେଉ ଯେ ଯେଉଁ ଆମେ ଦେଖାଉ ଯେ ମାନେ ଗ୍ୟାସ୍ ଯେଉଁ ଟାଙ୍କି ଯେଉଁ ସିଲିଣ୍ଡର୍ ବନ୍ଦ ଅଛି ନାହିଁ ଆଉ ସେଥିଲାଗି ମାନେ ରୋଷେଇ ସାରିବୁ ତ ଆଉ ଆଗେ ଦେଖିଦେବୁ ଯେ ଯେଉଁ ବନ୍ଦ ଅଛି ନା ନାହିଁ କାହିଁନା ଆମେ ଭୁଲ୍ ଭାଲ୍ରେ କାଳେ ଇଏ ହେଇଥିବ ଆଉ ମାନେ ଗ୍ୟାସ୍ରେ ମାନେ ଯେଉଁଠି ରୋଷେଇ କରେ ମୁଁ ସେଇ ଯେଉଁ କବାଟ ଝରକା ସବୁବେଳେ ମେଲା ଥାଏ କାହିଁକି ନା ଖୋଲି ଦେଉ କାହିଁକିନା କାଳେ ଯେଉଁ ପବନ ଫବନ ଗ୍ୟାସ୍ ଫ୍ୟାସ୍ ଯେଉଁ ଇଏ ଯେଉଁ ଇଏ ହେଇଯିବ ଆଉ ସେଥିପାଇଁ ଆମେ ସବୁବେଳେ ରୋଷେଇ ସାରି ମୁଁ ତ ଆଗେ ଦେଖି ଦେଉ ଯେ ଗ୍ୟାସ୍ ସିଲିଣ୍ଡର୍ ବନ୍ଦ ଅଛି ନା ବନ୍ଦ ନାହିଁ